ମୁଁ ଜଣେ ଚାଷୀ ମୋର ଫଳ ବଗିଚା ଏବଂ ପନିପରିବା ବଗିଚା ଅଛି ସେଇଠି ମୁଁ ଚାଷ କରେ ବିଭିନ୍ନ ପ୍ରକାର ଫଳଫୁଲ ଲଗାଏ ସେ ଫଳଫୁଲ ଲଗେଇବାକୁ ମୁଁ ବହୁତ ପ୍ରକାର ସାର ଏବଂ କୀଟନାଶକ ଔଷଧ ଦେଇଥାଏ ଏବଂ ଫୁଲର ଯତ୍ନ କରୁ ଆଉ ମତେ ଫଳ ଗଛ ଫୁଲ ଗଛ ଲଗେଇବାକୁ ଭାରି ଭଲ ଲାଗେ ଫଳ ଗଛ ଲଗେଇଲେ ଆମକୁ ଛାଇଦବେ ଅକ୍ସିଜେନ୍ ଦେଇଥାଏ ଏବଂ ବହୁତ ଭଲ ହୁଏ ଗଛପତ୍ର ଲଗେଇଲେ ଆମ ଦେଶର ଅର୍ଥନୀତିକ ବିକାଶ ଭଲ ରୁହେ ଏବଂ ମୁଁ ଫଳ ବଢ଼େଇବା ପାଇଁ ଏବଂ ପନିପରିବା ଲଗେଇବା ପାଇଁ ବହୁତ କୀଟନାଶକ ଔଷଧ ଏବଂ ସାର ଦିଏ ତା ସାରର ନାଁ ହେଉଛି ଗୋବର ସାର ରେ ପଟାଶ ସାର ବହୁତ ପ୍ରକାରା ସାର ୟୁଜ୍ କରେ ସେ କରିକି ମୁଁ ଗଛ ପତ୍ର ସବୁ ବଡ଼ କରେ